ମୋ ଜୀବନରେ ମୁଁ ଏକ ଅଭିନତା ହେବାପାଇଁ ବହୁତ ଇଚ୍ଛା ଥିଲା ତାହା ମଧ୍ୟ ହୋଇଛି ମୋର ଅନୁଭୂତି ଥିଲା ଯେ ମୁ ଦିନେ ଏକ ସିରିଏଲରେ କାମ କରୁଥିଲି ସେଠାକାର ଆମର ଯିଏ ଡାଇରେକ୍ଟର ଥିଲେ ସେ ମୋତେ ବାପ ରୋଲ୍ କରିବୋପାଇଁ କହିଲେ କିନ୍ତୁ ମୋର ସେଠି ସେଇ ସିରିଏଲରେ ବାପ ରୋଲ କରିବାପାଇଁ ଇଚ୍ଛା ନଥିଲା କିନୁ ତା ମଧ୍ୟ ବି ମୁଁ ବାପ ରୋଲ କଲି ଯାହାକି ମତେ ବହୁତ କଷ୍ଟ ହେଲା ତଥାପି ମତେ ରୋଲ କରିବାପାଇଁ ବହୁତ ଖୁସି ଲାଗିଲା ଆଉ ଏହା ମୋର ଟିକେ କଷ୍ଟ ମୋ ଜୀବନର ଗୋଟେ କଷ୍ଟ ସେଇ ଦିନଟା ଥିଲା